ଆମ ଖାଦ୍ୟରେ ବହୁତ ଅଛି ଯାହା ଆମେ ଖାଦ୍ୟରେ ବିଭିନ୍ନ ପ୍ରକାରର ମସଲା କିମ୍ୱା ଅନ୍ୟ ପନିପରିବା ଦେଇ ତାହାକୁ ରୋଷେଇ କରି ସେଟା ରାନ୍ଧିଲେ ରୋଷେଇ ରୋଷେଇ କରି ତାକୁ ରୋଷେଇ ରୋଷଇ କର୍ବାର୍ ଲାଗି ତାକୁ ପସନ୍ଦ ପସନ୍ଦ କରନ୍ତି ଏବଂ ଖାଦ୍ୟରେ ଯେଉଁ ଖାଇବା ଖାଦ୍ୟରେ ଖାଦ୍ୟରେ ଆମ୍କୁ କେନ୍ତି କରି ଭଲ୍ ଖାଦ୍ୟ ବନାବା ଲାଗି ଆମେ ଚେଷ୍ଟା କର୍ସୁଁ ଅର୍ ବିଭିନ୍ନ ମସଲାଗୁଡ଼ିକ ଆମର୍ ଭାରତ୍ ମସଲା କିମ୍ୱା ଅନ୍ୟ କେଉଁ ମିଟ୍ ମସଲା ଆମର୍ ଗଲେ ଯେ ଆମର୍

ଗୁଜୁରାତି ମସଲା ଏନ୍ତି କରି ଦେଇକିରି ଆମେ କିଛି ପନିପରିବା ତିଆରି କରିକିରି ଆମର୍ ଘର୍ର ଲୋକ ସମସ୍ତଙ୍କୁ ରୋଷେଇ କର୍ବାର୍ ଲାଗି ରୋଷଇକରିକିରି ଆମେ ତାହାକୁ ଦିଆହେସୁଁ ଏବଂ ଭଲ୍ ଭଲ୍ ଖାଦ୍ୟ କରିକିରି ଖାଦ୍ୟ ଦେଇକିରି ତାହାକୁ ସମସ୍ତେ ଆମର୍ ଖାଦ୍ୟ ପସନ୍ଦ କରୁସନ୍ ଆରୁ ବି ସ୍ୱାଦ ଲାଗ୍ସି ଆମର୍ ଯେତ୍କି ବି ଇଟା ଆମର୍ ରୋଷେଇ କର୍ସୁଁ ଆମର୍ ଘର୍ ପରିବାର୍ ଲୋକେ ସମସ୍ତେ ଆମର୍ ସ୍ୱାଦରେ ସ୍ୱାଦରେ ସ୍ୱାଦଦେଇକରି ସ୍ୱାଦରେ ତାକୁ ବୁଦ୍ଧି ଖାଦ୍ୟରେ ବି ତାକୁ ଯେତ୍କିବି ତାକର୍ ଖାଇବାଟା ରୋଷଇକରି ତାକୁ ଦେସୁଁ ତାକୁ ସ୍ୱାଦ୍ କର୍ସିଁ ସେମାନେ ତାକର୍ ଖାଦ୍ୟରେ ଖାଏସୁଁ